ହ୍ୟାଲୋ ନାନୀ କେବେ ଆସିଲ କେଉଁଥିରେ ଆସିଲୁ ମ କେତେ ପଇସା ଲାଗିଲା କେତେ ପଇସା ଦେଲ ହଁ ଓହୋ ହେଁ ହଁ ଚାଲିଛି ତୁମ ଆଶୀର୍ବାଦରୁ ଏବେ ଲକ୍ଷ୍ମୀପୂଜାଟା ଭଲ ଚାଲିଛି ଆଉ ଅଲଗା ଦିନରେ ବେପାର ନାହିଁ ମ ହଁ ଏଠି ତ ବେପାର ନାହିଁ ଆଉ ପଇସା ତ ଜିନିଷପତ୍ର ରେଟ୍ ହେଇଗଲେ ପଇସା ଅଣ୍ଟଉନି ଆଳୁ ପିଆଜ ରେଟ୍ କେମିତି ହେଲାଣି ଦେଖୁଛ ନା ନାଇଁ ତେଲ ମସଲା ଆମକୁ ପୋଷଉନି ଆଉ ହଉ ଦେଖ ତାହେଲେ କାମଟେ ଆମେ ଭଲ ସିଆଡ଼ କାମଟେ ଦେଖ ନହେଲେ ତ ବରା ଦୋକାନ ଦେଲେ ଚାଲିବ କି ହଉ କୋଉ ସେଜା ମୁଁ ହେଲା

ହଁ ମ ଆସ ମାଗଣାରେ ଦେବି ଖାଇବା ପାଇଁ

ହଁ ତୁମେ ଆସ ଆସ ହଉ ଆଜି ଆସ ଆଜି ଲକ୍ଷ୍ମୀପୂଜା ଆସ ବୁଲିବା ହଉ ଠିକ୍ ଅଛି ହଉ ଆଗରୁ ଯାହା ଥିଲା ସେୟା ଆଉ ବଢ଼େଇନି ରେଟ୍ ମୁଁ ବଢ଼େଇଲେ ଲୋକ ଆସିବେ ନାହିଁ ଦୋକାନ ଜାଗାଟା ଭଲନେଇ ସେଠି ଆଉ ଏଠି ତମାନଛୁ ଯିବା ଯିବା ଏଥର ଗଲାବେଳେ କହିବ ଯିବା ଆଉ ଏଠି ମୋତେ ଆଉ ଭଲ ଲାଗୁନି ବେପାର କରିବା ପାଇଁ ଲୋକ ତ ବାକି ଖାଇ ଦେଉଛନ୍ତି

ବାକିଟା ନେଇକି ଖାଇ ଦେଉଛନ୍ତି ପଇସା ଦେଉନାହାନ୍ତି ହଉ ତାହେଲେ ରଖୁଛି